ଆମର୍ ଏଇଟା ହଉଛେ ଗୋଟେ ଗ୍ରାମାଞ୍ଚଳ ଏରିଆଏ ସେଥିର୍ ଲାଗିନ୍ ବହୁତ ପକ୍ଷୀମାନେ ଦେଖବାର୍ ଲାଗି ମିଲିଛନ୍ ସେ ଭିତରୁ ଚଟିଆ ହେଲା କିମ୍ବା ବଗ ହେଲା କାଉ ହେଲା କୋପତ ହେଲା ପଡ଼କା ହେଲା ଖଡ଼ଲ ହେଲା ଏନ୍ତା ଟାଇମ୍ର ବହୁତ ପକ୍ଷୀମାନେ ଦେଖବାର୍ ଲାଗି ମିଲସନ୍ ଆର୍ ପକ୍ଷୀମାନେ ପୁରା ଗଛମାନଙ୍କୁ ରହିକିରି ବଢ଼ିଆ କାମ ମାନ କରସନ୍ ଆରୁ ଏସବୁମାନଙ୍କର ଭିତରୁ ଦେଖାବାର୍ ଲାଗି ଗଲେ ବକ୍ ବଗ ମାନେ ଦେଖାବାର୍ ଲାଗି ବହୁତ ବଢ଼ିଆଁ ଆଜ୍ଞା ବହୁତ ଧଳା ବହୁତ ସଫା ସୁତର ଦେଖିଦେ ବଲେ ଆପଣଙ୍କୁ ଗୋଟେ ଖୁସି ଲାଗିଯିବ ଆପଣଙ୍କର ମନ୍କେ ବାକି ସନ୍ଧ୍ୟା ଟାଇମ୍ରେ ଯେତେ ହେଲେ ବଗ ମାନେ ଧାଡ଼ି ହେଇକି ରଡ଼ୁଥିବେନି କି ଆଜ୍ଞା ଧାଡ଼ି ହେଇକରି ଉଡ଼ୁଥିବେ ସେତେବେଲେ ଦେଖବାର୍ ଲାଗି ଗଟେ ମଜା ଲାଗ୍ସି ଉପର୍କେ ଦେଖିଦେବେ ଯେତବେଳେ ଧୂପ ଫର୍ ଫର୍ ବକ୍ ମାନେ ଉଡ଼ି ଯାଉଥିବେ ଆକାଶେ ଗୁଟେ ଆଗଡ଼ ଜଣେ ଥିବା ତାର ପୋଛାପଟେ ସମସ୍ତେ ମିଶିକି ଦଉଡ଼ି ଯାଉଥିବେ ହେଇଟା ଦେଖବାର୍ ଲାଗି ବହୁତ ମଜା ଆରୁ ସେ ପକ୍ଷୀ ମାନେ ଇହାଦେ କମି କମି ଯାଉଛନ୍ କାଁଥି କହିନପାରୁ ଆରୁ ଯେନ୍ ହିସରେ ଦେଖବାର୍ ଲାଗି କେନ ଗୋଟେ ବନ୍ଦ ବୁନ ହେଲାକି ଯେନ୍ନ ପାଣି ଥିବା ମାଛ୍ ଖାଉଥିବେ ବୋଇଲେ ସେଇଟା ଗୋଟେ ଦେଖବାର୍ ଲାଗି ଗୋଟେ ଅଲଗା ଦୃଶ୍ୟ ଦିଶ ସମସ୍ତେ ଆମର ଯଦି ଯେନ୍ ପାନ୍ ଥିବା ତାର ଚାରି ତୁରରା ଦେଖୁଥିବେ ଦେଖୁଥିବେ ଡଗୋଡଗୋ ଦେଖୁଥିବେ ଦେଖୁଥିବେ ଦେଖୁଥିବେ ଯେତେବେଳେ ଝୁରି ପଟେ ଦେଖୁଥେଲା ଟପ୍ ନ ଧରି ପକାବେ ଆର ସେଟାକେ ଖାଇବେ ଏନ୍ତା ହିସାରେ ସେମାନେ ଫ୍ୟାସନ୍ ଯେନ୍ତା କି ପୁଅକୁ ଝିଅକୁ ଦେଖିଲେ ବି ଗୁଟେ କୁଟି ଦେଖୁଥିବେ ଆରୁ ଛାପି ଦେବେ ଆର୍ ଖାଇଦେବେ ସେଇଟା ମାନଙ୍କୁ ଏଇଟା ଗୁଟେ ହଉଛେ ବଢ଼ିଆଁ ଜିନିଷ୍ ତାକର୍ ଆରୁ ଦେଖବାର୍ ଲାଗି ବହୁତ ସଫା ସୁତୁର୍ ଦିଶୁସନ୍ ଆର୍ ବଢ଼ିଆଁ ବି ଦିଶୁସନ୍